ମୁଁ ଏବେ ଚିତ୍ର ଅଙ୍କନରେ ମାହିର୍ ଅଛି ମୁଁ ଏମିତି ଷ୍ଟ୍ରଗଲ୍ କରିଛି ଚିତ୍ର ଅଙ୍କନରେ ଏବେ ମତେ କିଏ କହିଲେ ବି ମୁଁ ଏମିତି ଯେନତେ ହେଲେ ବି ମୁଁ ବିଶ୍ୱାସ କରୁ ନାହିଁ କାହା ପ୍ରତି ତୁ କେତେ ଷ୍ଟ୍ରଗଲ୍ କରିଛୁ ମୋର ଏତେ କରି ପାରିଛୁ ମିନ୍ସ୍ ତୁ ଆଗକୁ ବହୁତ ବଢ଼ିପାରିବୁ ଲେ ମୋ ଲାଇଫ୍ରେ ଏମିତି ଷ୍ଟ୍ରଗଲ୍ କରିଛି ପଞ୍ଚମ ପଢ଼ୁଥିଲି ସେ ଟାଇମ୍ରେ ମୋ ଡ଼୍ରିମ୍ ଥିଲା ମୁଁ କିଛି ଜିନିଷ୍କୁ ଦେଖି ଦେଖି ବନେଇବି ହେଲେ ମୋ ଷଷ୍ଠ ଶ୍ରେଣୀରେ ଗୋଟିଏ ସ୍ପୋର୍ଟ୍ ସ୍ପୋର୍ଟ୍ ଫଙ୍କସନ୍ଟା ହେଲା ମୁଁ ସେଇଠି ଯାଇଲି ଗୋଟେ ଜିନିଷ୍କୁ କହିବା ପାଇଁ କହିଲେ ହେଲେ ମୁଁ ବନେଇ ନେଇ ପାରିନି ମତେ ଏତେ ଦୁଃଖ ଲାଗିଲା ସେ ଟାଇମ୍ରେ ଭାବ ଭାବିଲେ ବି କେମିତି ଲାଗୁଛି ହେଲେ ଅଷ୍ଟମରେ ଆଉ ଗୋଟେ ଫଙ୍କସନ୍ ହେଲା ସେଥିରେ ମୁଁ ଏମିତି ଷ୍ଟ୍ରଗଲ୍ କରିଥିଲି ଦୁଇ ୟିଅର୍ ଟୁ ୟିଅର୍ ଏମିତି ଷ୍ଟ୍ରଗଲ୍ କରିଥିଲି ମୁଁ ଯିନ୍ ଜିନିଷଟାକୁ ଦେଖି ଦେଲେ ଥରେ ଦେଖୁ ଦଉ ଥିଲେ ତିନ୍ ଚାରିଟା ଦେଖି ଦଉଥିଲେ ମତେ ପୁରା ମୋ ମାଇଣ୍ଡ୍ର ସେଟ୍ ହୋଇଯାଉ ଥିଲା ସେ ଟାଇମ୍ରେ ମୁଁ ଯାହା ପାଇଁ କିଛି ଭାବୁ ଥାଏ ଦେଖୁ ଥାଏ ସେ ପାଇଁ ଦେଖି ଦେଖି ପୁରା ବନେଇ ଦଉଁଥିଲି ମତେ ଷ୍ଟେଟ୍ ଲେବୁଲ୍ରୁ ଯିବା ପାଇଁ ମତେ ଓକେ କରାଗଲା ମୁଁ ସେଥିପାଇଁ ଆଗ୍କୁ ବଢ଼ି ଆଇଲି ଷ୍ଟେଟ୍ ଲେବୁଲ୍ଟେ ଷ୍ଟେଟ୍ ଲେବୁଲ୍କେ ଯାଇ କି ଆର୍ ଆଗ୍କୁ ଯିବା ପାଇଁ ମତେ ସହଯୋଗ ମିଳିଥିଲା ସେଥି ପାଇଁ ମୁଁ ଏମିତି ଗର୍ବିତ୍ର ଗେଟେ ମହାତ୍ମା ଗାନ୍ଧୀର ଚିତ୍ର ବନେଇ ଥିଲି ସାର୍ ମାନେ ଦେଖିଁ କି ବହୁତ ଖୁସି ହୋଇ ଯାଇଥିଲେ ମତେ ସେଥି ପାଇଁ ଆକର୍ଷିତ ମୋର ପରି ଲାଗିଲା ମୋର

ମୋର ସାର୍ମାନେ ବି ବହୁତ ହେଲ୍ପ କରିଥିଲେ ବନେଇବା ପାଇଁ ଆଗରୁ ଷ୍ଟ୍ରଗଲ୍ ଏମିତି ମୁଁ ଷ୍ଟ୍ରଗଲ୍ କରି କି ବନେଇ ଥିଲି ତେବେ ବହୁତ ଭାରି ସମୟ ଗୋଟେ ଘଣ୍ଟା ଟାଇମ୍ ଲାଗି ଯାଇଥିଲା ସେ ଗୋଟେ ଘଣ୍ଟା ଭିତରେ ଏମିତି ମତେ ବି ବହୁତ ଭଲ୍ ଲାଗିଲା ଯେମିତି କି ମୁଁ ବନେଇଲି ମତେ ବି ସାର୍ମାନେ ବହୁତ ସମ୍ମାନ ଦେଲେ ବହୁତ ରେସପେକ୍ଟ ଦେଲେ ସାର୍ମାନେ ବହୁତ ଏ କଥା କହିଲେ ଆଗକୁ ବଢ଼ି ଚାଲ ପରିଶ୍ରମ କରି ଚାଲ ତମେ ଭଲ୍ ମଣିଷଟେ ହବ ଏତିକି ଭଲ୍ ଭଲ୍ ସେ ଷ୍ଟ୍ରଗଲ୍ କରିବ ବୋଲେ ଜୀବନେ ଜୀବନ ନେଇଚିଟି ଅଙ୍କା ଆଙ୍କିଛନ୍ତି ଏ ଅଙ୍କନରେ କିଛି ଲାଇଫ୍ରେ କିଛି ବନି ପାରିବ କରି ପାରିବ